ଆମେ ଯେହେତୁ ଓଡ଼ିଆ ଆମେ ଓଡ଼ିଆର ମାନେ ବୁଝିବା ମାନେ ଜାଣିବା ଆମେ ଜାଣିଛନ୍ତି ଏସବୁ ଜିନିଷ ଗର୍ବର କଥା ହେଉଛି ଆମେ ଯେହେତୁ ଓଡ଼ିଆ ଆମେ ଗର୍ବର କଥା ଆମର ପ୍ରଭୁ ଜଗନ୍ନାଥ ହେଉଛନ୍ତି ଆମର ଗର୍ବ ଓ ଗୌରବ ତେଣୁକରି ଆମେ ସଂସ୍କୃତିକି ମାନିକି ଚଳିବା ଓ ବିଶ୍ଵାସ ବି କରୁ ଯେ ସେଗୁଡ଼ିକ ହେଉଛି ରଜପର୍ବ ହେଉ ଆମେ ସେ ବିଶ୍ଵାସ ଅଛି ଆମେ ସେ ରଜ ପର୍ବ ପାଞ୍ଚଦିନ ଆମେ ପାଳିଥାଉ ବହୁତ ଧୁମ୍ଧାମ୍ରେ ଆମେ ତାକୁ ପାଳିଥାଉ ତାହା ସହିତ କୁମାରପୂର୍ଣ୍ଣିମା ଯେଉଁକି ଝିଅ ମାନଙ୍କର ପର୍ବ ସେ ଝିଅମାନେ ପାଞ୍ଚଦିନ ସାତଦିନ ସିଏ ତାକୁ ତାକୁ ସିଏ ପାଳନ କରିଥାନ୍ତି ଯେହେତୁ ବିଶ୍ଵାସ ଅଛି ଯେ ପୂର୍ବ ପୁରୁଷରୁ ଯେ ଝିଅମାନେ କୁମାରପୂର୍ଣ୍ଣିମା ଚନ୍ଦ୍ର ଦେବତାକୁ ପୂଜା କଲେ କି ସେ ଭଲ ବର ପାଇବେ କୁମାର ପିଲା ପାଇପାରିବେ ସେଥିପାଇଁ ଝିଅମାନେ ସେ ବିଶ୍ଵାସକୁ ନେଇ ସେ କୁମାରପୂର୍ଣ୍ଣିମା ଟି ପାଳନ କରିଥାନ୍ତି ହଁ ମୋ ସ୍ତ୍ରୀ ଲୋକ ସେମାନେ ହେଉଛନ୍ତି ଘରର ଲକ୍ଷ୍ମୀ ତେଣୁକରି ସେ ନିଜକୁ ଲକ୍ଷ୍ମୀ ଭାବି ମାର୍ଗଶିର ମାସରେ ଯେଉଁ ମାଣବସା ଗୁରୁବାର ପଡ଼ିଥାଏ କି ମାସ ସାରା ଯେଉଁ ଗୁରୁବାର ପଡ଼ିଥାଏ ମାର୍ଗଶିର ମାସରେ ସେ ଲକ୍ଷ୍ମୀ ମା' ବିଜେ ହୁଅନ୍ତି ସେଥିପାଇଁ ସେ ବିଶ୍ଵାସକୁ ନେଇକି ସମସ୍ତେ ମାନେ ଗୁରୁବାର ଦିନ ପୂର୍ବଦିନ ସେସବୁ ଘର ଚାରିପାଖ ଘରଦ୍ଵାର ସବୁ ଲିପାପୋଛା ଗୋବରରେ କରି ପୁରା ପରିଷ୍କାର ପରିଚ୍ଛନ୍ନ କରି ସେ ଦିନ ସେ ଉପବାସ ରହି ସେ ପର୍ବଟିକି ସେ ଭଲଭାବରେ କରିଥାନ୍ତି ତ ଦୀପାବଳି ଦୀପାବଳି କି ଆମ ଓଡ଼ିଆ ମାନଙ୍କର ପର୍ବ ଯେହେତୁ ସେ ଦୀପାବଳି ଦିନ ସେହିଭଳି ଘରରେ ସମସ୍ତେ ମାନେ ପୂର୍ବ ପୁରୁଷଙ୍କୁ ଆତ୍ମାକୁ ଡାକିଥାନ୍ତି ପିଣ୍ଡ ଶ୍ରାଦ୍ଧ ଦେଇଥାନ୍ତି କିଛିଦିନ ଆଗରୁ ପିଣ୍ଡ ଶ୍ରାଦ୍ଧ ଦେଇଥାନ୍ତି ସେ ପିଣ୍ଡ ଶ୍ରାଦ୍ଧରେ ଅଁ ପୂର୍ବ ପୁରୁଷମାନେ ସବୁ ସ୍ଵର୍ଗ ଲୋକରୁ ଆସିଥାନ୍ତି ଏ ବିଶ୍ଵାସ ଅଛି କି ପୂର୍ବ ଲୋକମାନେ ସ୍ଵର୍ଗରୁ ଆସିଥାନ୍ତି ତଳକୁ କି ତାଙ୍କ ପରିବାରକୁ ଆସିଥାନ୍ତି ଡାକିଥାନ୍ତି ସେମାନେ ପିଣ୍ଡ ଦେଇକି ସେତିକି ସେତିକି ପିଣ୍ଡ ଦେଇକି ଡାକିଥାନ୍ତି ଯେ ପର୍ଯ୍ୟନ୍ତ ପୟା ଶ୍ରାଦ୍ଧ ଯାହାକୁ ଓଡ଼ିଆରେ କୁହାଯାଏ ସେ ପୟା ଦିନ ସେ ପୂର୍ବ ପୁରୁଷଙ୍କୁ ସେ କାଉଁରିଆ କାଠି ଜାଳି ସେମାନଙ୍କୁ ସେ ବିଦା କରିଥାନ୍ତି ଏ ବିଶ୍ଵାସ ଅଛି କି ସେହିଦିନ ପୂର୍ବପୁରୁଷ ତାଙ୍କ ପାଖରୁ ପୁଣି ଉପରକୁ ଚାଲିଯାନ୍ତି ସେଦିନଠାରୁ ସେଇଥିପାଇଁ ସେମାନେ ପାଳନ କରିଥାନ୍ତି ଆଉ ଗୋଟିଏ ପର୍ବ ହେଉଛି କି ବଳଦ ଯେଉଁ ଗହ୍ମାପୂର୍ଣ୍ଣିମା ଯାହାକୁ କୁହାଯାଏ ତାକୁ ଭାଦ୍ରବ ମାସରେ ପଡ଼ିଥାଏ ତାକୁ ଓଡ଼ିଆ ଲୋକମାନେ ପାଳନ କରିଥାନ୍ତି କି ବଳଦକୁ ପୂଜା କରିଥାନ୍ତି ପ୍ରଭୁ ବଳଦେଙ୍କର ବି ସେଇଦିନ ଜନ୍ମ ଥାଏ ସେଥିପାଇଁ ବଳଦମାନଙ୍କୁ ପୂଜା କରାଯାଇଥାଏ ଭାଇ ଭଉଣୀର ସମ୍ପର୍କ ଭାଇଚାରାକୁ ରଖିବାପାଇଁ ମାନେ ଭାଇ ହାତରେ ଭଉଣୀଟି ରାକ୍ଷୀ ଭିଡ଼ିଥାଏ ଆଉ ତା' ପାଖରୁ ଆଶିର୍ବାଦ ନେଇଥାଏ କି ତାକୁ ହଁ ସବୁ ବିପଦରୁ ତାକୁ ସେ ଉଧାର କରିବ ସେଥିପାଇଁ ସେ ତା' ହାତରେ ରାକ୍ଷୀଟିଏ ବାନ୍ଧିଥାଏ ଅନ୍ୟମାନଙ୍କ ହାତରେ ବି ବନ୍ଧାଯାଏ ଭାଇଚାରା ରଖିବାପାଇଁ ସମସ୍ତେ ବାନ୍ଧିଥାନ୍ତି ତା'ପରେ ହେଉଛି କି